ହଁ ଆସିଛି ନାଇ ଏମିତି କାମ ଟିକେ ଥିଲା ନା ବି ଜେ ପି ହୁଁ ସମସ୍ତେ ଚାହୁଁଥିଲେ କି ସରକାର ଚେଞ୍ଜ କରୁ କିନ୍ତା ଶାସନ କରବା ଟିକେ ଦେଖିବା ଲାଗି ଚେଞ୍ଜ ହୋଇଛି ହଁ ଜାଣିବାର ଲାଗି ବି ଚେଞ୍ଜ ହେବାର କଥା ହଁ ସେଟା ସବୁ ନେ ଚାଲିଛି ଆଡ଼େ ହୁଁ ହୁଁ ହଁ ଠିକ୍ଅଛି ତ କହିଛି ବି ହଁ ହଁ ହଁ